ଭାରତ ସମାଜରେ ବିଭିନ୍ନ ପ୍ରକାର ଧର୍ମ ଅଛି ଯେମିତି ହିନ୍ଦୁ ଧର୍ମ ମୁସଲିମ୍ ଧର୍ମ ଜୈନ ଧର୍ମ ସେମିତି ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ଦେବାଦେବୀ ପୂଜା କରନ୍ତି କିନ୍ତୁ ମୁସଲିମ୍ ଧର୍ମରେ ସେମାନେ ଗୋଟେ ଠାକୁରକୁ ହିଁ ପୂଜା କରିଥାନ୍ତି ତେଣୁ ଏ ବିଷୟରେ ବହୁତ ଭେଦଭାବ ରହିଚି ତେଣୁ ମନୁଷ୍ୟ ଜନ୍ମରେ କୌଣସିକୁ ଭେଦଭାବ ନ ରଖି ସମସ୍ତେ ସମାନ ହେଇ ରହିବା ଉଚିତ କିନ୍ତୁ ଲୋକମାନେ ସେଇଟା ବୁଝନ୍ତି ନାହିଁ ଧର୍ମ ଅନୁସାରେ ବିଭିନ୍ନ ପ୍ରକାର ଦେବାଦେବୀକୁ ପୂଜା କରିଥାନ୍ତି ଏବଂ ସେମାନଙ୍କର ଆଚାର ବ୍ୟବହାର ମଧ୍ୟ ସେଥିରେ ବଦଳିଥାଏ ଏବଂ ଲୋକମାନଙ୍କର ଚିନ୍ତାଧାରାକୁ ବଦଳାଇବା ପାଇଁ ଧର୍ମ ଏକ କରିବା ଦରକାର କିନ୍ତୁ ଲୋକମାନେ ସେଟା ବୁଝନ୍ତି ନାହିଁ କିନ୍ତୁ ଧର୍ମ ଅନୁସାରେ ଦେବାଦେବୀଙ୍କୁ ପୂଜା କରିଥାନ୍ତି ତେଣୁ ଲୋକମାନଙ୍କର ପସନ୍ଦ ଅନୁସାରେ ସେମାନେ ଧର୍ମ ନେଇଥାନ୍ତି ଏବଂ ପସନ୍ଦ ଅନୁସାରେ ସେମାନଙ୍କର ପୂଜାପାଠ ମଧ୍ୟ କରିଥାନ୍ତି ସେ ଲୋକମାନଙ୍କର ଏହି ଚିନ୍ତାଧାରାକୁ ଦୂର କରିବା ପାଇଁ ଧର୍ମକୁ ଏକ କରିବା ଉଚିତ କିନ୍ତୁ ଲୋକମାନେ ସେଟା ବୁଝୁନାହାଁନ୍ତି ଯିଏ ଯାହା ଧର୍ମ ନେଇ ପୂଜା କରିଛନ୍ତି